ଆମେ ଆମ ରାଜ୍ୟ ବାହାରକୁ ଯାଇଛୁ ଯେପରିକି ଦିଲ୍ଲୀ ଦୁବାଇ କନ୍ୟାକୁମାରୀ କାଶ୍ମୀର୍ ବହୁତ କିଛି ରାଜ୍ୟ ବାହାରକୁ ଆମେ ଯାଇଛୁ ତ ଆପଣ ଯାତ୍ରାର ଉଦ୍ଦେଶ୍ୟ ମେନ୍ ଉଦ୍ଦେଶ୍ୟ ଥିଲା ଯେ ଆମେ ଆମେ ଭ୍ରମଣ କରିବା ଭ୍ରମଣ କରିବା ଭ୍ରମଣର ବହୁତ ଇଚ୍ଛା ଅଛି ସମସ୍ତଙ୍କୁ ଭ୍ରମଣ କରିବାକୁ ଭଲ ଲାଗେ ସମସ୍ତେ ଭ୍ରମଣ କରନ୍ତି ତ ଆମ ଆମ ରାଜ୍ୟ ବାହାରକୁ ଆମେ ଗଲେ ଆମ ରାଜ୍ୟର ପରମ୍ପରା ସଂସ୍କୃତିକୁ ଆମେ ଜାଣିବା ସହିତ ଆମ ଅନ୍ୟ ଦେଶର ପରମ୍ପରା ଏବଂ ସଂସ୍କୃତିକୁ ମଧ୍ୟ ଜାଣିଥାଉ ଭ୍ରମଣର ଉଦ୍ଦେଶ୍ୟ ଯୋଉଟାକ କି ଅନ୍ୟମାନଙ୍କର ସଂସ୍କୃତି ଚାଲିଚଳନି ବେଶ ପୋଷକ ସେସବୁ ବିଷୟରେ ଆମେ ଜାଣିକି ତ ଆମର ଭ୍ରମଣର ଉଦ୍ଦେଶ୍ୟ କମ୍ପ୍ଲିଟ୍ କରିଥାଉ ତ ସେଭଳିଆ ରାଜ୍ୟ ବାହାରକୁ ଯାଇକି ବହୁତ କିଛି ଜିନିଷ ଆମକୁ ଶିଖିବାକୁ ମିଳିଥାଏ ଯେପରିକି ଆମେ ଯେପରିକି ଆମେ ଯାତ୍ରାରେ ଉଦ୍ଦେଶ୍ୟ ଥିଲା ପୁରୀ ଯାଇଛୁ ପୁରୀ ତା'ପରେ ଦିଲ୍ଲୀ ଦିଲ୍ଲୀରେ ବହୁତ କିଛି ଜିନିଷ ଅଛି ଆଉ ଲାଲ୍କିଲ୍ଲା ଇଣ୍ଡିଆ ଇଣ୍ଡିଆ ଗେଟ୍ ଏମିତିକି ବହୁତ କିଛି ଜିନିଷ ବହୁତ ମନ୍ଦିର ମସଜିଦ୍ ଅଛି ଆମେ ସେମାନଙ୍କୁ ମଧ୍ୟ କମ୍ପ୍ଲିଟ୍ କରିଛୁ ଏଭଳିଆ ବହୁତ୍ ଯାତ୍ରା ଉଦ୍ଦେଶ୍ୟ ଥିଲେ ଆମେ ସେମାନଙ୍କର ଜାତି ବା ଚାଲିଚଳଣି ପରିବାର ବର୍ଗ ସମସ୍ତଙ୍କୁ ଜାଣିବା ଆମର ଉଦ୍ଦେଶ୍ୟ ଥିଲା